ହଁ ମୁଁ ଯେଉଁ ସାର୍ଟଟା ଗୋଟେ ସାର୍ଟଟା କିଣିଛି ଏ ସାର୍ଟଟା ଖରା ଦିନ ପାଇଁ ଏକଚୁଆଲି ଭଲ ଲାଗୁନି ଜମା ଏଟା ଟିକେ ମୋଟା ହୋଇ ଯାଇଛି ଏବଂ ଗରମ ପ୍ରବଳ ହେଉଛି ଝାଳ ପ୍ରବଳ ବାହାରୁଛି ଆଉ ତାର କଲର ବି ଫେଡ଼ ହେଉଛି ମୋ ଲୁକିଙ୍ଗ ଏତେ ଗୁଡ଼ ଲୁକିଙ୍ଗ ନାହିଁ ଯେଉଁଟା କି ମାର୍କେଟରେ ମୋର ନିଜର ଟିକେ ଖରାପ ହେଉଛି ମୋର ଗୁଡ଼ ଚଏସ ନୁହଁ ସେ ତା କଲରଟା